ବଗିଚାରେ କାମ କରିବା ପାଇଁ ଆମକୁ ଯେତିକି ଉପକରଣ ଦରକାର ସେସବୁ ହେଉଛି କୋଡ଼ି ଶାବଳ ଟାଙ୍ଗିଆ ଦାଆ କଟୁରି ଦାନା ଏମିତି ସବୁ ଆମକୁ ଦରକାର କୋଡ଼ିରେ ଆମର ଖୋଳିକି ଗଛ ଲଗାଉ ତା'ପରେ ଆମର ଶାବଳରେ ଖୋଳିକି ଆମେ ବଡ଼ ବଡ଼ ଗଛ ଲଗାଇବୁ ତା'ପରେ ଘାସ ସଫାକରିବୁ ତା' ସହିତ ଆମର ଦାନା ସବୁ ଆମର ଏ ଯେଉଁ ସାର ଫାର ଦେବୁ ଗଛରେ ସେସବୁ ଯାଇକି ଆମେ ବଗିଚାରେ ସବୁ କାମ କରୁ ସେଗୁଡ଼ିକ ସବୁ ବ୍ୟବହୃତ ହୁଏ ଯେତିକି ଆମର ଦରକାର ସେତିକି ସବୁ ବଗିଚାରେ ହିଁ ଦରକାର ହୁଏ